ମୋ ସିଲେଇରେ ମୋର ବହୁତ ଚିନ୍ତାଧାରା ଅଛି ମୁଁ କେମିତି ସିଲେଇ କରିବି ବଡ଼ ଗୋଟିଏ ସିଲେଇ ଶିଖି କରି ଗୋଟିଏ ବଡ଼ ଦୋକାନ କରିବି ବହୁତ ଜିନିଷ ଆଣିକି ସେଥିରେ ରଖିବି ଲୋକମାନେ ମୋ ଠାରୁ ସାହାଯ୍ୟ ନେବେ ମୋ' ବହୁତ ଲୋକ ଶିଖିବେ ଶିଖିକି ବି ବହୁତ ଉପକୃତ ବି ହେବେ ବହୁତ ଜିନିଷ ଆଣିକି ରଖିଲେ ଲୋକମାନେ ସାହାଯ୍ୟ ସହଯୋଗ ନେଇକରି ବହୁତ ଉପରକୁ ଯିବେ ମୁଁ ବି ମୋର ଚିନ୍ତାଧାରା ଅଛି ମୁଁ କେମିତି ବହୁତ ବଡ଼ ଉପରକୁ ଯିବାକୁ ବିଜନେସ୍ ମ୍ୟାନ୍ ହେବାକୁ ଚାହେଁ ମୁଁ ସରକାରଙ୍କ ସାହାଯ୍ୟ ନେବି ସରକାରଙ୍କ ଠାରୁ ସାହାଯ୍ୟ ନେଇକି ବହୁତ ଉପରକୁ ଯିବାକୁ ଚାହେଁ ବହୁତ ଜିନିଷ ଆଣିବି ବହୁତ ଜିନିଷ ପତ୍ର ଆଣିକି ରଖିକି ବ୍ୟବସାୟଟାକୁ କେମିତି ବହୁତ ବଢ଼େଇବି ବଢ଼େଇକରି ବହୁତ ଉପରକୁ ବେପାର କରିକି କାମ କରିକରି ଲଗେଇବି ଦୋକାନ ମାନଙ୍କରେ ସବୁ ଲଗେଇବି ମାର୍କେଟିଂ ରେ ଲଗେଇବି ଲୋକମାନଙ୍କୁ ଦେବି ସାହାଯ୍ୟ ସହଯୋଗ ଲୋକମାନଙ୍କର କରିବି ମୁଁ ତାଙ୍କ ପାଖରେ ବହୁତ ଲୋକମାନେ ଚାହିଁବେ ହଁ ଏଇଠୁ ନେଲେ ବହୁତ ସାହାଯ୍ୟ ସହଯୋଗ ଆମେ ପାଇଲୁ ଆମେ କେମିତି ଏଇଠୁ ଏହି ଜିନିଷଟା ନେବୁ ମୋର କେମିତି ଭଲ ନାଁ ହବ ମୁଁ କେମିତି ଭଲ ଗୋଟିଏ ବ୍ୟବସାୟ କରିବି ବୋଲି ଗୋଟିଏ ବ୍ୟବସାୟ କରିଛି ବୋଲି ଲୋକମାନେ କେମିତି ଜାଣିବେ ସେଇ ମୋ ଘର ଲୋକ ବି ଖୁସି ହେବେ ଯେ କେମିତି ହଁ ଏମତି ଅଳ୍ପ ସିଲେଇ କରୁଥିଲା ବହୁତ ସିଲେଇ କରିକରି ବହୁତ ବଡ଼ ଦୋକାନ ଗୋଟିଏ କଲା ମୋ ଘର ଲୋକମାନେ ଯେମିତି ଖୁସି ହୋଇକରି ନାଇଁ ଗୋଟିଏ ବଡ଼ ବିଜିନେସ୍ ମ୍ୟାନ୍ ହେଲା କି ପାଞ୍ଚ ଲୋକ ଜାଣିବେ ହଁ ଏ ଦୋକାନଟି କରିକରି ବହୁତ ଖୁସି ମୁଁ ଅନୁଭବ କରିବି ଆଉ